ମୁଁ ଖାଦ୍ୟକୁ ପ୍ରସ୍ତୁତ କରିବା ପାଇଁ ଯେଉଁ ଚିକେନ ମସଲା ଗୁଡ଼ିକ ଧରନ୍ତୁ ଚିକେନ ତାକୁ ପ୍ରଥମେ କ'ଣ କରେ ମାନେ ହଳଦୀ ଆଉ ତେଲରେ ତାକୁ ଟିକେ ଦଳି ଦିଏ ତା'ପରେ କ'ଣ କରେ ତେଲ ଢାଳିଦିଏ ତେଲ ଢାଳି ସେ ତେଲ ଗରମ ହୋଇ ସାରିଲା ପରେ କ'ଣ ଟିକେ ଚିନି ଟିକେ ମିଶାଇ ଦିଏ ଚିନି ଟିକେ ମିଶାଇ ଦେଲା ପରେ ସେ ଗୋଟିଏ କଲର୍ ଆସିଯାଏ କଲର୍ ଆସିଯିବା ପରେ ଏହି ଯେଉଁ ମାଂସକୁ ତା'ଦେହରେ ପକାଏ ତା'ପରେ କ'ଣ ଜିରା ଲଙ୍କା ଅଦା ରସୁଣ ସବ ଏକାଠି ପୁରା ତାକୁ କଷେଇ ଦିଏ କଷେଇ ଦେବା ଭିତରେ ଆପଣ ଦେଖିବେ ଆଗ ମସଲା କଷାଯାଏ କିନ୍ତୁ ନାହିଁ ନାହିଁ ଆପଣ ଏକା ଆଟ୍ ଏ ଟାଇମ୍ ମାନେ ଏକା ସମୟରେ ଏହି ଜିନିଷ କରନ୍ତୁ ଦେଖିବେ ତା'ର ସ୍ଵାଦଟା ଆହୁରି ବହୁତ ମାନେ ଖାଇବା ପାଇଁ ଭଲ ଲାଗିବ ତା'ପରେ ବେଶି ପାଣି ଦେବେନି ମସଲା ପରିମାଣ ବେଶି ମସଲା ମଧ୍ୟ ଦେଲେ ମଧ୍ୟ ଜିନିଷଟା ଭଲ ଲାଗେନି ମାନେ ଧରନ୍ତୁ କିଲୋ ମାଂସ କିଲୋ ମାଂସରେ ମିନିମମ୍ ଦୁଇ ଶହ ଖଣ୍ଡେ ପିଆଜ ଦେବେ ଅଦା ପଚାଶ ରୁ ଶହେ ଗ୍ରାମ ଭିତରେ ରସୁଣ ସେମିତି ତା'ର ପରିମାଣ ସେହି ଶହେ ଭିତରେ ରଖିବେ ଲଙ୍କାର ପରିମାଣ ମାନେ ଖାଇବା ପାଇଁ ଲୋକଙ୍କୁ ଭଲ ନ ଲାଗିପାରେ ସେଥି ଲଙ୍କାର ପରିମାଣ ଟିକେ କମ୍ ପକାଇବେ ତା'ପରେ ଜିରା ଗୁଣ୍ଡ ଦେବେ ତା'ପରେ କ'ଣ କରିବେ ନା ଶେଷକୁ ଜିନିଷ ହେଲା ପରେ ଏହି ଜିନିଷଟା କଷିଲା ଭିତରେ ଟମାଟୋ ରସ ମାନେ ଟମାଟୋ ପକାଇ ଦେବେ ଟିକେ ଛୋଟ ଛୋଟ କରିକି ଟମାଟୋ ପକାଇଲେ ତା'ର ସ୍ଵାଦ ତା ଆହୁରି ତା'ପରେ ଧନିଆ ପତ୍ର ତା'ଦେହରେ ଟିକେ ପକାଇବି ପକାଇବା ଦ୍ଵାରା ମାଂସଟା ଖାଇବା ପାଇଁ ଖୁବ୍ ସ୍ଵାଦ ଆସେ